ହଁ ହଁ ଅଛି ମୋର ଚା' ଦୋକାନ

ହଁ ସିଏ ଆମର ଭାଇ ଜଣେ ବସୁଥିଲେ ହଁ ପପୁ କହୁଛ ତ ହଁ ହଁ ଜାଣିପାରିଲି

ଭଲ ଲାଗିଲା ଆଚ୍ଛା କୋଡ଼ିଏ ବର୍ଷ ହେଲାଣି ଚା' ବେପାର କରୁଛି ଭଲ ଲାଗିବନି କେମିତି ହଁ କୋଡ଼ିଏ ବର୍ଷ ହେଲାଣି ଷ୍ଟଲ୍କୁ ଆସୁଛ ସବୁବେଳେ ଡେଲି ଦେଖୁଥିବ ମୋତେ ଜାଣୁଥିବ ସବୁ ଇଏ କ'ଣ ଦିନେ ଦୁଇ ଦିନର ହେଇଛି କ'ଣ କୋଡ଼ିଏ ବର୍ଷର ଦୋକାନଟି ହଁ ପିଲା ଦୁଇଟା ରଖିଛି ନା ପିଲା ଦୁଇଟା ଅଛନ୍ତି ପିଲା ଦୁଇଟା ଅଛନ୍ତି ତାଙ୍କୁ ଦରମା ବି ଦିଆ ହେଉଛି ହଁ ଆଠ ଦଶ ହଜାର ଲେଖା ଦିଆ ହେଉଛି ଆଉ ଜଣଙ୍କୁ ଦଶହଜାର ଲେଖା ଦିଆ ହେଉଛି ବାହାରୁ ଲୋକ ସବୁ ଆସୁଛନ୍ତି ବହୁତ ପର୍ଯ୍ୟଟକମାନେ ଯାଉଛନ୍ତି ସବୁ ଆମର ବୁଲିବା ପାଇଁ ଏରା ସବୁ ବାଟରେ ଗାଡ଼ି ରଖିକି ପିଆ ପିଇ କରୁଛନ୍ତି ଚାହା କଫି ପୁରୁଣା ଦୋକାନ ହେଲାଣି ନା ପୁରୁଣା ଦୋକାନ ହେଲାଣି ନା ଆଉ ସେ କ'ଣ ଦଶ କୋଡ଼ିଏ ବର୍ଷର ଦୋକାନ ହେଲାଣି ଆଉ କ'ଣ ଚାରି ପାଞ୍ଚଦିନର ଦୋକାନ ହେଇଛି ଯେ ଆଉ କଷ୍ଟମର୍ ଆସିବେନି ଡେଲି ବେପାର ହେଉଛି ମୋର

ହଁ ପରା ହଁ ଏ ସମୟ ପରା ହେଉନି ଚା' ବେପାର ଏମିତି ହେଉଛି ଯେ ସମୟ ଟାଇମ୍ ହେଉନି କୁଆଡ଼େ ଯାଇଁ ହେଉନି

ଏ ଚାହା ବେପାର କରି କରି ଘରେ ଲୋକ ସବୁ ରାଗୁଛନ୍ତି କ'ଣ ସବୁବେଳେ ଖାଲି ଚାହା ଦୋକାନ ଆଉ ସବୁବେଳେ ଗୋଟେ ସଂସ୍ଥାଟା କେମିତି ଛାଡ଼ିବ ଆଉ ଏତେ ଦଶ କୋଡ଼ିଏ ବର୍ଷରୁ ସଂସ୍ଥା ଆଉ ଛାଡ଼ିଦେଲେ କ'ଣ ହବ କି ହଁ ଚାହା ସବୁବେଳେ ଲୋକ ଖୋଜୁଛନ୍ତି ନା ନାଉ ଲୋକ ପାଣି ବରଂ ନ ପିଉଛନ୍ତି ଚାହାଟାକୁ ପିଉଛନ୍ତି ସବୁବେଳେ ଶୀତଦିନଟା ପୁଣି ବେପାରଟା ଅଧିକ ଆଉ କେମିତି ବେପାରଟା ଛାଡ଼ିବ ହଉ ଆଉ କେବେ ଆସ ଚା' ଦୋକାନ ଆଡ଼େ ଆସ ସେବେ ପିଇକି ଯିବ ଆଉ ହେଲା ହଁ ଆଜି ତ ଆସିଥିଲ ପାଇଲିନି ଆଉ କେବେ ଆସ ହଉ ହଉ ଭାଇ ରଖ ରଖ ଆଉ ଦୋକାନ ଆଡ଼େ କେବେ ଆସ ରଖୁଛି ହଁ ହଉ ହଉ ଠିକ ଅଛି